ହଁ ଆମ ଅଞ୍ଚଳରେ ସାଧାରଣ ଆଇନଗତ ସମସ୍ୟା ରହିଛି ସେଗୁଡ଼ିକ ହେଉଛି ଜମି ସମ୍ପତି ବିଭାଜନ ଛାଡ଼ପତ୍ର ଗଣ୍ଡଗୋଳ ମାଡ଼ପିଟ ନିଜର ନିଜର ସୁରକ୍ଷା ଇତ୍ୟାଦି ଏହିସବୁ ଆଇନଗତ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଆମେ ପୋଲିସ କିମ୍ବା ଅଦାଲତ ବା ଆଇନ ର ସାହାଯ୍ୟ ଲୋଡ଼ିଥାଉ ଆମ ନିଜର ନିଜର ରକ୍ଷା ପାଇଁ କିମ୍ବା ନିଜର ସୁରକ୍ଷା ପାଇଁ ଆମେ ମୁଖ୍ୟତଃ ଆମର ଆଇନ କୁ ଆଇନକୁ ପ୍ରାଧାନ୍ୟ ଦେଉଥାଉ